ଆମେ ଗୋରୁ ଗାଈ ଭଲ ମନ୍ଦ ଆମର ଛେଳି କୁକୁଡ଼ା ରଖିଲେ ଆମେ ସେଥିରୁ କ'ଣ ଲାଭ ପାଆନ୍ତି ଛେଳି ଗୋରୁ ତାଙ୍କର ଦେହ ପା ଭଲ ମନ୍ଦ ହେଲେ ଆମେ ଡକ୍ଟର ଫକ୍ଟର ଡାକିକି ତାଙ୍କୁ ସେବା ଶୁଶ୍ରୂଷା କରିବା ଆଉ ତାଙ୍କଠୁ ଆମେ ବହୁତ ଲାଭବାନ ହେବା କିନ୍ତୁ ଗୋଟେ କୁକୁଡ଼ା ବି ରଖିଲେ କୁକୁଡ଼ାଠୁ ଆମେ ଅଣ୍ଡାଟେ ପାଇ ପାରିବା କୁକୁଡ଼ାଠୁ ମାଂସ ବଜାରରେ ଗୋଟେ କୁକୁଡ଼ା କେଜି ଆସିକି ଚାରିଶହ ପାଞ୍ଚଶହ ଟଙ୍କା ଛଅଶହ ଟଙ୍କା ଆଜ୍ଞା ହେଲାଣି କେଜି ତାକୁ ଆମେ ଯଦି ଆଏ ଯତ୍ନରେ ରଖିବା ଆମେ ସେଥିରୁ କିଛି ଲାଭ ପାଇବା ତା ଅଣ୍ଡାବି ଆମେ ଖାଇ ପାରିବା ବଜାରରେ ବିକି ପାରିବା ଛେଳି ରଖିଲେ କ'ଣ ଛେଳି ମଟନ କେଜି ସାତଶହ ଆଠଶହ ଟଙ୍କା ହେଲାଣି ଆମେ ଯଦି ଗୋଟେ ଛେଳି ଦୁଇ ହଜାର କି ତିନି ହଜାର ପାଞ୍ଚ ହଜାର ଦେଇ ପାଳିଲେ ତା ଠିକ ହିସାବରେ ଯତ୍ନ ନେଲେ ତାଠୁ ଆମେ ଉପକୃତ ବି ପାଇବା ଆଉ ଗୋରୁ ରଖିଲେ କ'ଣ ହବ ଆମେ ଛେନା ଦହି ଘିଅ ସବୁ ଆମେ ଆମଦାନୀ କରିବା ଆଉ ତାଙ୍କଠଉଁ ତାଙ୍କର ବି ସେମିତି ଯତ୍ନ ନେଲେ ଆମେ ବହୁତ ଉପକୃତ ହବା ବଜାରରେ ତାକୁ ନେଇ ବିକ୍ରି କରିବା ଆଉ ଘରେ ବି ବି ଆମେ ତାକୁ ଖାଇବା